ମୁଁ ଟ୍ରେନ୍ରୁ ଗୋଟେ ଜିନ୍ ସୁଟ୍ କିଣିଥିଲି ପ୍ୟାଣ୍ଟ୍ର କ୍ଵାଲିଟିଟା ବହୁତ ଭଲ ଅଛି ତା'ର ସିଲେଇବା ପ୍ରୋସେସ୍ଟା ବି ଭଲ ଅଛି ଗାଁର ସାଙ୍ଗ ସାଥିମାନେ ପଚାରୁଛି କେଉଁଠାରୁ ପ୍ୟାଣ୍ଟ୍ ଆଣିଲୁ ତାକୁ ବି ମୋତେ ଚାରି ପାଞ୍ଚ ଥର ସଫା କରୁଛି ତାର' କଲର୍ ବି ଫେଡ଼୍ ହେଉନାହିଁ ପ୍ରାୟ ଲୋକମାନଙ୍କର ବହୁତ ପସନ୍ଦ ହୋଇଛି ସେମାନେ କହୁଚି ଆମ କେଉଁଠି ଆଣିଲୁ କହ ମୁଁ ଯାଇକି ଆଣିବି ସେ ପ୍ୟାଣ୍ଟ୍ର ଦାମ୍ ବି ବହୁତ କମ୍ ଥିଲା ଶସ୍ତା ଥିଲା ସାଙ୍ଗମାନେ ସାଙ୍ଗମାନଙ୍କୁ କହିଲି ମାଲକାନଗିରୁ ଟ୍ରେନ୍ରୁ ଯାଆ ସେଇଠି ଅଛି ସେଇଠୁ ସେଇଟା ଆଣ ସେମାନେ ବି ଦେଖିକି ଖୁସି ହେଲା ଯେ ପ୍ୟାଣ୍ଟ୍ର ସିଲେଇଟା ପ୍ରୋସେସ୍ଟା ବି ଭଲ ଅଛି ତାଙ୍କେ କହୁଥିଲେ ଆମେ ବି ଯିବୁ ମିଶିକି ଚାଲ ଯିବା ଧରିକି ଆସିବା ମୁଁ ବି ଯାଉଛି ଏବେ